ଆମ ଭାରତରେ ବଡ଼ ବଡ଼ ଶିଳ୍ପପତି ଅଛନ୍ତି ସେମାନେ ସେମାନଙ୍କ ଦ୍ୱାରା ଆମ ସମସ୍ତ ଦୁନିଆ ବିକାଶ ହୋଇପାରିଛି ସେହି ଶିଳ୍ପପତିମାନେ ମୋବାଇଲ୍ର ଡାଟା ଉତ୍ପନ ଉତ୍ପନ କରି ଆମକୁ ବହୁତ ସୁବିଧା ସୁଯୋଗ ଦେଇଛନ୍ତି ଆମେ ବହୁତ ସୁବିଧା ସୁଯୋଗ ପାଇ ପାରୁଛୁ ଦ୍ୱାରା କିଏ ମେସେଜ ମେସେଜରେ ବି ଜଲ୍ଦି ବାର୍ତ୍ତା ପଠେଇ ପାରୁଛୁ ଗୋଟେ ସେକେଣ୍ଡରେ ବି ଅଲଗା ଜଣକୁ ମେସେଜ ପଠାଇ ପାରୁ ଘରେ ଥାଇ ଆମେ ସମସ୍ତ ନିଜର ଜିନିଷ ଦେଖିପାରୁ ଟିଭିରେ ଆମେ ମୋବାଇଲରେ ଘରେ ଶୋଇକରି ଦୁନିଆର ଦେଶ ବିଦେଶ ଖବର ଜାଣିପାରୁ ଜାଣିପାରୁଛୁ ଆମେ ଯଦ୍ୱାରା କି ଆମେ ସବୁ ଜାଣି ପାରୁଛୁ ଆମେ ଆମ ଦେଶର ବିଶିଷ୍ଟ ଶିଳ୍ପପତିଙ୍କ ନାମ ହେଲା ମୁକେଶ ଅମ୍ବାନୀ ସେ ନେଟୱାର୍କ୍ ଲଗେଇଛି ଆଉ ଆଉ ଆଉ ବି ନେତା ଅଛନ୍ତି ଯାହା ଯାହା ହେଲେ ନରେନ୍ଦ୍ର ମୋଦୀ ସେ ଲୋକଙ୍କୁ ବହୁତ ସୁବିଧା ସୁଯୋଗ ଯୋଗାଇ ଦେଉଛନ୍ତି ଗରିବ ଲୋକଙ୍କୁ ଭତ୍ତା ଓ ଚାଉଳ ଦେଉଛନ୍ତି ଏଥିପାଇଁ ଆମ ଦେଶ ବହୁତ ଉନ୍ନତି ହୋଇଛି